ଆମ ଦୈନଦିନ ଜୀବନରେ କଳାର ବହୁତ କିଛି ଗୁରୁତ୍ଵପୂର୍ଣ୍ଣ ଅଛି କଳା ବିନା ଆମେ କିଛି ନୁହେଁ ଆମ ଦେହରେ କଳା ସିନା ଥିଲେ ଆମେ କିଛି କାର୍ଯ୍ୟ କରିପାରିବା ଯେହେତୁ ଆମ ଶିକ୍ଷକମାନଙ୍କ ଦେହରୁ ତାଙ୍କ ଶିକ୍ଷକତା କଳା ଅଛି ସେମାନେ ଆମକୁ କ ଶିକ୍ଷକତା କରୁଛନ୍ତି ଆମେ ବି ସେମିତି ତାଙ୍କଠୁ କଳା କିଛି ଗ୍ରହଣ କରିଛେ ଆମେ ଏଇନା ଧର ଗୋଟେ ମେକାନିକ୍ ପାଖକୁ ଯିବା ଯେଉଁମାନେ ମଟରସାଇକଲ୍ ସଜାଡ଼ନ୍ତି ସେମାନେ ଯେତେବେଳେ ତାଙ୍କ କଳା ଲଗାଇକି ଝାଳ ବୁହାଇକି କାମ କରୁଥାନ୍ତି ଆମେ ତାଙ୍କୁ ଅର୍ଥ ଦେଇଥାଉ ସେହି ତ ସେହି ହେଉଛି କଳା କଳାକୁ କେବେ କିଏ କାହା ଦେହରୁ ଛଡ଼ାଇ ନେଇ ଯାଇ ନଥାଏ କଳାକୁ ଆମ ଓଡ଼ିଶାରେ ଅଧିକ ଗ୍ରହଣ କରାଯାଏ କାରଣ ଓଡ଼ିଶାର କଳା ସବୁଠୁ ସବୁଠୁ ଦୃଢ଼ ଓଡ଼ିଶା କଳାକୁ କୌଣସି ଦେଶର କୌଣସି ଦେଶର କାରିଗରମାନେ କଳାକୁ ବାଦ ଦେଇ ପାରିବେନି ଓଡ଼ିଶାର ଲୋକମାନଙ୍କ ଦେହରେ ବହୁତ କଳା ଅଛି ବହୁତ କିଛି କୁଶଳ ଅଛି ଓଡ଼ିଶା ଲୋକମାନେ ସବୁ କିଛି କରି ପାରନ୍ତି କାରଣ ଏଠାରେ ଅଛନ୍ତି ଜୟ ଜଗନ୍ନାଥ ସେ ବି ମଧ୍ୟ ତାଙ୍କ ରଙ୍ଗ କଳା ହେଇ ଥାଇପାରେ କିନ୍ତୁ ତାଙ୍କ ଦେହରେ ବି ବହୁତ କଳା ଥିଲା ଏବଂ ଏବେ ବି ଓଡ଼ିଶାମାନ ଓଡ଼ିଶା ଲୋକମାନଙ୍କ ଦେହରେ ବହୁତ କଳା ରହିଛି ଏବଂ ସେମାନେ କଳାକୁ ଲୁଚାଇ କି ରଖିନାହାଁନ୍ତି ସେମାନେ ଲୁଚାଇକି ରଖିଛନ୍ତି କ'ଣ ପାଇଁ ନା ତାଙ୍କୁ ସୁଯୋଗ ମିଳିନି ତାଙ୍କୁ ସୁଯୋଗ ମିଳିଲେ ସେ କଳାକୁ ତାଙ୍କର ସୁ ମାନେ ଦେଖାଇ ପାରିବେ